କାର୍ଯ୍ୟ କ୍ଷେତ୍ରରେ କଠିନ ପରିସ୍ଥିତିକୁ ପରିଚାଳନା କରିବାର ମାଧ୍ୟମ ହେଉଛି ଆପସ ବୁଝାମଣା ଚାକିରି କ୍ଷେତ୍ରରେ ଯଦି ଆମ ଆମ ଭିତରେ କୌଣସି ଏକ କାର୍ଯ୍ୟକୁ ନେଇ ବିବାଦ ଉପୁଜେ ତେବେ ବିବାଦ ସ୍ଥାନରେ ଉଭୟ ପକ୍ଷକୁ ଝଗଡ଼ା ଝାମେଲା କିମ୍ବା ମାର୍ ପିଟ୍ ଆଡ଼କୁ ଯିବାକୁ ନ ଦେଇ ବରଂ ଉଭୟ ବିବାଦୀୟ ଗୋଷ୍ଠୀକୁ ବୁଝାଇ ଦିଆଯିବା ଉଚିତ ଯଦି ଉଭୟଙ୍କ ମଧ୍ୟରେ ଉପଯୁକ୍ତ ବୁଝାମଣା ନ ହୁଏ କେହି ଯଦି କଥାକୁ ଆମର ନ ମାନନ୍ତି ତା'ହେଲେ ଆମେ ବିଦ୍ୟାଳୟ ପରିଚାଳନା କମିଟିର ସାହାଯ୍ୟ ନେବା ଯଦି ତଥାପି ମଧ୍ୟ କିଛି ବୁଝାମଣା ନ ହୁଏ ପୁଣି ସେଇ ଭଳିଆ ବିବାଦ ଉପୁଜେ ତାହେଲେ ଆମେ ଉଚ୍ଚ ପଦସ୍ତ କର୍ମଚାରୀଙ୍କର ସାହାଯ୍ୟ ନେବା ତା' ଦ୍ଵାରା ହୁଏତ ଆଉ ବିବାଦ ହେବ ନାହିଁ ଏବଂ ସବୁ ସମାଧାନ ହୋଇଯିବ ସବୁ ବିବାଦ ସମାଧାନ ହୋଇଯିବ ଏବଂ ସବୁ ଶାନ୍ତି ପୂର୍ଣ ଭାବରେ ଜୀବନ ଯାପନ କରିବେ